ହଁ ମୁଁ ଏସ୍ ଷ୍ଟୁଡ଼ିଓରୁ କହୁଥିଲି କୁହନ୍ତୁ ମ୍ୟାଡ଼ାମ୍ କୋଉଠୁ କହୁଥିଲେ ମ୍ୟାଡ଼ାମ୍ କୋଉଦିନ ଆପଣଙ୍କର ଫୋଟୋ ଉଠେଇବେ ପାଞ୍ଚ୍ ତାରିଖ ଦିନ ଦେଖନ୍ତୁ ମ୍ୟାଡ଼ାମ୍ ପାଞ୍ଚ୍ ତାରିଖ ଦିନ ଟିକିଏ ବାହାଘରିଆ ଇଆଡ଼େ କଲ୍ ଟିକିଏ ଅଛି ଆପଣଙ୍କ ଘରକୁ ମୁଁ ଗୋଟେ ପିଲା ପଠେଇ ଦେଲେ ଚଳିବ ସବୁ ନୂଆ ନୂଆ ଏ ମାନେ ଆପଣ କେମିତିକା ଫୋଟୋ ଉଠେଇବେ ମାନେ ପ୍ରଫେସନାଲ୍ ଫୋଟୋ ଉଠେଇବେ ନା ନର୍ମାଲ୍ ଯେକୌଣସି ଫୋଟୋ ହେଲେ ବି ଚଳିବ ଭଲ ଫୋଟୋ ହେଲେ ତାହେଲେ ଆପଣଙ୍କର ଡି ଏସ୍ ଏଲ୍ ଆର୍ କ୍ୟାମେରା ବୋଧେ ଲାଗିବ ଆଚ୍ଛା ଡ୍ରୋନ୍ ନେବା ଉଇଥ୍ ଡ୍ରୋନ୍ ନେଲେ ତ ଭିଡ଼ିଓ ରେକଡି଼ଂ କରିବାକୁ ପଡ଼ିବ ଆଚ୍ଛା ଠିକ୍ ଅଛି ତାହେଲେ ମୋତେ ମଧ୍ୟ ଯିବାକୁ ପଡ଼ିବ ତାହେଲେ ମୁଁ ଗୋଟେ କାମ କରୁଛି ମୋର ଯୋଉ ସେ ବାହାଘରିଆ କଲ୍ ଥିଲା ସେଠି ମୁଁ ଅଲଗା ପିଲା ଲଗେଇ ଦେଉଛି ମୁଁ ଯଦି ନହେଲେ ମୁଁ ଯିବି ଆଉ ଶୁଣନ୍ତୁ ଆପଣଙ୍କ ହ୍ୱାଟ୍ସପ୍ ନମ୍ବର୍ ଟା ମୋତେ ଦେଇଦେବେ ମୁଁ ଆପଣଙ୍କ ହ୍ୱାଟ୍ସପ୍ ନମ୍ବର୍ ରେ ଯାହାବି ଆମର ବ୍ୟାକ୍ଗ୍ରାଉଣ୍ଡ୍ ଡିଜାଇନ୍ ଯାହା ଅଛି ଆପଣଙ୍କୁ ମୁଁ ପଠେଇଦେବି ଆପଣ ସେଇ ହିସାବରେ ଯେକୌଣସି ଫୁଲବାଲା କିମ୍ବା ସଜାସଜି ଯୋଉମାନେ କରୁଛନ୍ତି ସେଇମାନଙ୍କ ସହିତ ଟିକିଏ କଥା ହେଇଯିବେ କଥା ହେଇକି ସେମାନଙ୍କୁ କହିବେ ସେଇ ଟାଇପ୍ ର ସଜେଇ ଦେବେ ଆଉ ସଜେଇ ଦେଲା ପରେ ମୁଁ ଗୋଟେ ଦିନ ଆଗରୁ ଏଇଟା କରିବେ ଆଉ କିଛି ଆଉ କିଛି ଗୋଲାପଫୁଲ ଯୋଉଁ ଆସିଛି ଆମର କ'ଣ ଗୋଟେ ହ୍ୱାଇଟ୍ କଲର୍ ଗୋଟେ ଫୁଲ ଆସୁଛି ନାଇଁ ନାଇଁ ଜିପ୍ସି ଜିପ୍ସି ତା ନାଁ ହଁ ସେଇଟାକୁ ଆଣି ଆଣିକି ଲଗେଇଲେ ସେଇଟା ବଢ଼ିଆ ଲାଗିବ ଆଉ ଟିକିଏ ସେଇଟା ଟିକିଏ ଅଧିକା ରେଟ୍ ବି ପଡ଼ିବ ଟିକିଏ

ଠିକ୍ ଆପଣ ଯେମିତି ଫୋଟୋ ଉଠେଇବେ ମୁଁ ସେମିତି ଫୋଟୋ ଉଠେଇବି କିନ୍ତୁ ଆପଣ ଯୋଉ ପୋଜ୍ ଯେଉଁ ଲୋକମାନେ ସବୁ କୋଉ ଇଏରେ ବସିଲେ କିମ୍ବା କେଉଁଠି ଛିଡ଼ା ହେଲେ ଫୋଟୋଟା ଭଲ ଆସିବ ହଁ ଆଉ ଲାଇଟ୍ ଗୁଡ଼ାକ କୋଉଠି ଲଗେଇଲେ ଭଲ ଲାଗିବ ଏଇ ଜିନିଷଟା କରିବାର ଯଦି ଏମିତି ନର୍ମାଲ୍ ଫୋଟୋ ହୁଅନ୍ତା ଯୋଉଠି ଯିଏ ଯେମିତି ଛିଡ଼ା ହେବ ଫୋଟୋ ଉଠିଗଲା ସିଏ ବି ଚଳିବ କିନ୍ତୁ ସେଟା ଆପଣଙ୍କ ପ୍ରଫେସନାଲ୍ ଫୋଟୋ ଉଠେଇବେ ସେଥିପାଇଁ ଆପଣଙ୍କ ବ୍ୟାକ୍ଗ୍ରାଉଣ୍ଡ୍ ରେ ଟିକିଏ ଭଲ ସଜାସଜି ହେଇଥିବା ଦରକାର ଲାଇଟ୍ ମାନେ ଯୋଉଁ ଫୋଟୋଟା ଉଠେଇବା ଲୋକର ଫେସ୍ କୁ ଲାଇଟ୍ ଟା ପଡ଼ୁଥିବା ଦରକାର ଏ ଠିକ୍ ଅଛି ମ୍ୟାଡ଼ାମ୍ ଗୋଟେ କାମ କରିବେ ଯୋଉଦିନ କରିବେ ମୋ ମୋ ପାଖକୁ ଗୋଟେ ପିଲାକୁ ପଠେଇଦେବେ ସେ ଦିନ ଆଉ ସିଏ ମୋତେ ନେଇଯିବ ପୁଣି ଆଣିକି ଛାଡ଼ି ଦେବ ଠିକ୍ ଅଛି ଠିକ୍ ଅଛି